ମୁଁ ହେଉଛି ମଧୁରୀ ଦିଗାଲ ମୁଁ ଛୋଟବେଳେ ବହୁତ ଦୁଷ୍ଟ ଥିଲି ମାନେ କୌଣସି କାମ ମଧ୍ୟ କରେ ନାହିଁ ମୋ ସାଙ୍ଗସାଥି ମାନେ ସମସ୍ତେ ଟ୍ୟୁସନ ଯାଆନ୍ତି ପାଠ ପଢ଼ନ୍ତି ଯାହାବି ଆପଣ କଥା ମାନନ୍ତି କିନ୍ତୁ ମୁଁ କେବେବି ତାଙ୍କର କଥା ମାନେ ନାହିଁ କି କୌଣସି କାମ ମଧ୍ୟ କରେ ନାହିଁ ତ ଯେତେବେଳେ ମୋର ମୁଁ ସବୁବେଳେ ଏମିତି ପାଠଟାକୁ ଖାମଖିଆଲି ନେଇକି ଆସିଲି କିନ୍ତୁ ଯେତେବେଳେ ମୋର ଦଶମ ପରୀକ୍ଷା ଆସିଲା ମାନେ ଯାହାକି ପାଞ୍ଚ ଛଅ ମାସ କ'ଣ ଥିଲା ସମସ୍ତେ ଭାବିଲେ ଇଏ ଯାହା ବି ଫେଲ୍ ହୋଇଯିବ ଘରେ ସମସ୍ତେ ମାନେ ମୋ ଭାଇଭଉଣୀ ସମସ୍ତେ ଅଧିକ ନମ୍ବର ରଖିଥିଲେ କିନ୍ତୁ ସେମାନେ ଭାବୁଥିଲେ ମୁଁ ବହୁତ କମ ନମ୍ବର ରଖିକି ପାସ୍ ହେବି ତ କ'ଣ ହେବ କ'ଣ ନାହିଁ ସେମାନେ ଭାବୁଥିଲେ କିନ୍ତୁ ମୁଁ କିନ୍ତୁ ଯା ସମସ୍ତେ ମୋତେ କହିସାରିଲା ପରେ ମୁଁ ବହୁତ କଷ୍ଟ କଲି ବହୁତ ପରିଶ୍ରମ କଲି କରିସାରିଲା ପରେ ସମସ୍ତେ କେହି ଆଶା କରିନଥିଲେ ଯେ ମୁଁ କ'ଣ ନମ୍ବର ଆଣିବି ନା ନାହିଁ ମାନେ ସମସ୍ତେ ଭାବୁଥିଲେ ମୁଁ ଫେଲ୍ ହୋଇ ଯାଇପାରେ ମଧ୍ୟ ତା'ପରେ ମୁଁ ବହୁତ କଷ୍ଟ କରିସାରିଲା ପରେ ମୁଁ ଯେତେବେଳେ ପରୀକ୍ଷାଟା ଦେଲି ତ ପରୀକ୍ଷା ଦେଇସାରିଲା ପରେ କେତେ ଗଲା ମାସ ତିନି ଚାରି ମାସ ଗଲା ପରେ ସମସ୍ତଙ୍କ ନମ୍ବରଟା ବାହାରିଲା ତା'ପରେ ସମସ୍ତେ ଘରେ ଭାବିଲେ ଇଏ ଫେଲ୍ଟା ହୋଇଯାଇଥିବ ତ ସେମାନେ ମୋତେ କୌଣସି ବିଷୟରେ ପଚାରିଲେ ନାହିଁ ତୁ ପାସ୍ ହୋଇଛୁ ନା ଫେଲ୍ ହୋଇଛୁ ତା'ପରେ ମୁଁ ପାସ୍ ହେଲା ପରେ ସେମାନେ ବହୁତ ଖୁସି ହୋଇଗଲେ ମୁଁ ମାନେ ଅଧିକ ନମ୍ବର ରଖିପାରିଲି ତ ଆମ ଘରେ ମୋ ସଫଳତା ପାଇଁ ବହୁତ ଖୁସି ତ ମୁଁ ଏହି ଜୀବନରେ ଗୋଟିଏ ବଡ଼ ସଫଳତା ପାଇବାଥିବାରୁ ମୁଁ ଗର୍ବିତ ଅଛି